ଆମେ ସାଧାରଣତଃ ଯେକୌଣସି କାମ କରିବାକୁ ହେଲେ ବହୁ ପଇସା ଖର୍ଚ୍ଚ କରିବାକୁ ହୋଇଥାଏ ମୁଁ ତେଣୁକରି ଗୋଟିଏ ବଗିଚା ତିଆରି କଲି ବଗିଚା ତିଆରି କରିବାକୁ ହେଲେ ପ୍ରଥମେ ଏକ ବାଉଁଶ ଜାଲ ଏଗୁଡ଼ିକୁ କିଣିବାକୁ ପଡ଼ିଥାଏ ଏବଂ ମୋ ଗୋଟିଏ ମୂଲିଆ ସାହାଯ୍ୟରେ ବାଡ଼ ଘେରିବାକୁ ହୋଇଥାଏ ଏବଂ ବଗିଚାରେ ଲଗାଇବା ପାଇଁ ଚାରା ମଞ୍ଜି ଇତ୍ୟାଦି କିଣିବାକୁ ପଡ଼ିଥାଏ ସେଠାରେ ମଧ୍ୟ ମୋର ବହୁତ ପଇସା ଖର୍ଚ୍ଚ ହୋଇଥାଏ ଆମ ବଗିଚାରେ ବହୁତ ପ୍ରକାରର ଫୁଲଗଛ ମଧ୍ୟ ଲଗେଇଥାଉ ମଞ୍ଜି ବି ମଧ୍ୟର ବିଭିନ୍ନ ପ୍ରକାରର ଚାରା ଦେଇଥାଉ ଚାରା ଦେଇଥାଉ ଓ ବଗିଚାରେ ବହୁତ ରକମର ଫୁଲ ଫଳ ସବୁ ଲଗା ହୋଇଥାଏ ଫୁଲ ଫୁଲ ଯେତେବେଳେ ଫୁଟିଯାଏ ବଗିଚାଟିଏ ବହୁତ ସୁନ୍ଦର ଦେଖାଯାଇଥାଏ ଲୋକମାନଙ୍କର ଲୋକମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ ଫୁଲ ଫୁଲଗୁଡ଼ିକ ଫୁଲଗୁଡ଼ିକ ମଧ୍ୟ ବଜାରରେ ବିକ୍ରି କରାଇ କରାଯାଇଥାଏ ଫଳ ବି ମଧ୍ୟ ବିକ୍ରି କରାଯାଇଥାଏ ସେ ଯୋଉଁ ଜାଲ ବାଉଁଶ କିଣିଥାଉ ଯେତକି ପଇସା ଖର୍ଚ୍ଚ ହେଇଥାଏ ଫ ସେ ସେଗୁଡ଼ିକ ବିକ୍ରି କରି ମୁଁ ସେ ମୁଁ ସେ ପଇସା ଫେରେଇ ପାଇଥାଉ